ଆମେ ହେଉଛୁ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ଜନ୍ମରୁ ଓଡ଼ିଆ ଭାଷା ଶୁଣି ଆସିଛୁ ଏବଂ ଆମର ପ୍ରଥମ ଭାଷା ଓଡ଼ିଆ ଥିଲା ଏବଂ ଓଡ଼ିଆ ଭାଷା କହିବାକୁ ବହୁତ ସହଜ ଏବଂ ସରଳ ଅଟେ ଆମେ ଅନ୍ୟ ଭାଷା ଯେତିକି ଭାବରେ ବୁଝିପାରୁ କହିପାରୁ ଲେଖିପାରୁ ଆମେ ଓଡ଼ିଆ ଭାଷା ତା ତୁଳନାରେ ଖୁବ୍ ଶୀଘ୍ର ଏବଂ ଖୁବ୍ ସହଜ ସରଳ ଭାବରେ ବୁଝିପାରୁ ଲେଖିପାରୁ କହିପାରୁ ଆମେ ଓଡ଼ିଆ ଭାଷାକୁ ବହୁତ ଭଲ ଭାବରେ ବୁଝିଥାଉ ଏବଂ କହିପାରିଥାଉ ଓଡ଼ିଆ ଭାଷା ଶୁଣିବାକୁ ମଧ୍ୟ ବହୁତ ଭଲ ଲାଗିଥାଏ ଆମ ଓଡ଼ିଆ ଭାଷା ଅନ୍ୟ ଭାଷାଙ୍କ ଠାରୁ ସରଳ ସହଜ ଅଟେ ଓଡ଼ିଆ ବାହାରୁ ଯେଉଁ ବ୍ୟକ୍ତିମାନେ ଆସିଥାନ୍ତି ସେମାନେ ଖୁବ୍ ଶୀଘ୍ର ଓଡ଼ିଆ ଭାଷା କହିପାରନ୍ତି ଏବଂ ବୁଝିପାରିଥାନ୍ତି ଓଡ଼ିଆ ଏକ ଏମିତି ଏକ ଭାଷା ଅଟେ ଯାହା ଅନ୍ୟ ଭାଷା ଠାରୁ ଟିକେ ସହଜ ଅଟେ ଏବଂ ମୁଁ ନିଜେ ଓଡ଼ିଆ ବୋଲି ବହୁତ ଗର୍ବ ଅନୁଭବ କରିଥାଏ ଯେ ମୁଁ ଏକ ଓଡ଼ିଆ ଏବଂ ଓଡ଼ିଶାର ଗର୍ବ ବାସିନ୍ଦା ବୋଲି ଭାବେ